ଆମ ଗାଁ ପାଖରେ ଗୋଟେ ବଜାର ଅଛି ସେ ବଜାରକୁ ଯାଇ ଆମେ ଗୋଟେ ଅଜା ସମ୍ପର୍କୀୟ ହବ ସେ ଦୋକାନ କରିଛନ୍ତି ବହି ଦୋକାନ ସିଏ ବହି ଦୋକାନରୁ ମୁଁ ଯାଇ ମୋ ଭାଇ ମୁଁ ମିଶିକି ପାଠ ପଢ଼ିବା ପାଇଁ ତ ମୁଁ ବହୁତ ଭଲ ପାଏ ବହି ପଢ଼ିବାକୁ ବହୁତ ଭଲ ପାଏ ମୁଁ ତ ଆମେ ଦୁଇଜଣ ମିଶିକି ଯାଉ ଆମେ ସାଇକେଲରେ ଯାଉ ତ ସେ ଅଜା ସମ୍ପର୍କୀୟ ଦୋକାନକୁ ଯାଇକି ଅଜାକୁ କହୁ ସେ ଯେଉଁ ବହି ମୋର ଦରକାର ଥାଏ ମୋର ସେ ବହି ମୁଁ ଅଜାଙ୍କଠୁ ଆଣେ ତା'ପରେ ପେନ୍ ପଢ଼ା ପଢ଼ି ସାମଗ୍ରୀ ସବୁ କିଛି ତ ପଢ଼ିବା ପାଇଁ ଭଲ ଲାଗେ ସବୁ କିଛି ପସନ୍ଦ ବି ମୋର ପଢ଼ା ସାମଗ୍ରୀ ସବୁ ଯାହା ବାପାଙ୍କଠୁ ପଇସା ନେଇ ତ ସେ ସବୁ ସାମଗ୍ରୀ କିଣେ ବହି ପେନ୍ ଖାତା ଟେଷ୍ଟ ପେପର୍ ଏମ୍ ବି ଡ଼ି ଯାହା ବି ଦରକାର ଥିବ ପଢ଼ା ପାଇଁ ତ ସେ ସବୁ ମୁଁ ସେ ଅଜାଙ୍କଠୁ ଦୋକାନରୁ ଆଣେ ସେ ବି ବହୁତ କମ୍ ନିଅ କମ୍ ଶସ୍ତାରେ ଦିଅନ୍ତି ଯେହେତୁ ସମ୍ପର୍କୀୟ ସେ ଚିହ୍ନା ତ ସେ ବହୁତ ଶସ୍ତାରେ ବହୁତ କମ୍ କମ୍ ପଇସାରେ ଆମ ଠୁ ନିଅନ୍ତି ତ ମୁଁ ସେଇ ଦୋକାନରୁ ଆମକୁ ଯେହେତୁ ଆମ ଘର ପାଖ ସେ ଦୋକାନରୁ ଆମେ ସେଇଠୁ ଆମେ ସବୁ କିଛି ସବୁବେଳେ ସେଇ ଅଜାଙ୍କଠୁ ଆମେ କିଣି ଥାଉ ଯେତେବେଳେ ବି ମୋର ବହି ଦରକାର ହୁଏ ଯେତେବେଳେ ବି ମୋର ଯାହା ବି ପଢ଼ିବା ପାଇଁ ଆବଶ୍ୟକ ସାମଗ୍ରୀ ଦରକାର ହୁଏ ସେ ସେଇଠିକି ମୁଁ ଯାଇକି ସବୁବେଳେ ମୋ ଅଜାଙ୍କଠୁ ମୁଁ ନେଇକି ଆସେ ତ ସେ ଆମେ ସବୁ କମ୍ରେ ପାଉ ପଇସା ବି ଆମଠୁ କମ୍ ନିଅନ୍ତି ଶସ୍ତା ବି ଥାଏ ତାଙ୍କ ବହି ତ ଭଲ ଲାଗେ ତ ସେଇଠୁ ଆମେ ଖୁସି ହେଇ ମନ ଖୁସିରେ ଯାଇକି କିଣୁ ବହି ଆଉ ପାଠ ମୋତେ ଦୁଇଜଣ ବହୁତ ଭଲ ଲାଗେ ପାଠ ପଢ଼ିବା ପାଇଁ ମୁଁ ସେଇଠୁ ଆମେ ସବୁବେଳେ ଆମେ ଦୁଇଜଣ ଯାଇ ଭାଇ ମୁଁ ଆମେ କିଣିକି